ହେଲୋ ମୋର ମୁଁ ମୁଁ ଟିକେ ପରିବା ବେପାର ହେବି ତ ଆଉ କିଛି କିଣିଥାନ୍ତି କ'ଣ କ'ଣ ପରିବା ସବୁ ଅଛି ଟିକେ କହିଲେ ଭଲ ହୁଅନ୍ତା ଆଉ ଅ ହଁ ଆଉ ବାଇଗଣ ରେଟ୍ କେତେ ବିଲାତି ରେଟ୍ କେତେ ଭେଣ୍ଡି କେତେ ନେଉଛନ୍ତି ମୁଁ ହାଟ ଫାଟରେ ବେପାର କରେ ଏତେ ରେଟ୍ ନେଲେ ହେବ ନା ଟିକେ କମେଇ ନେଲେ ଟିକେ ଭଲ ହୁଅନ୍ତା

ହଁ ସବୁତକ ଦଶ କିଲୋ ନିଅନ୍ତି ଆଉ ଏଇ ଆପଣ ନେଇକି ଏଇ ହାଟ ଫାଠରେ ବିକନ୍ତି ଆଉ ପରିବାରେ ବେଶୀ ସାର ଫାର ଦେଉନ ତ ପରିବାରେ ବେଶୀ ସାର ଫାର ଦେଉନ ତ ହଁ ହଁ ମୁଁ ହୋଟେଲ ପରିବା ଖରାପ ପହଲେ କମ୍ପ୍ଲେନ୍ ଆଉ କେତେ କ'ଣ ରେଟ୍ ନେବେ କହିଲେ ମୁଁ ନିଅନ୍ତି ସବୁଦିନ ଦଶ ଦଶ କିଲୋ ଏଇ ପାଖା ପାଖି ବିକିବା ପାଇଁ ଆଉ ନାଇଁ ମୁଁ ଜଣକ ପାଖରୁ ଶୁଣିଲି ତ ଟିକେ ତୁମର ଭଲ ପରିବା ବିକୁଛ ବୋଲି ସେଇଥିପାଇଁ ମୁଁ ଟିକେ କିଣିବାକୁ ଚାହୁଁଛି ଆଉ ରେଟ୍ ଟିକେ କମେଇକିରି ଦେବେ ଯଦି ନେବି ନେବି ଦଶ କିଲୋ ଆଉ ଏବେ ଅଳ୍ପ ଅଳ୍ପ ନେବି ଟିକେ ବେପାର ହେଲେ ଭଲ ପୁଣି ଅଧିକ ଅଧିକ ଟିକେ ନେବି ଆଉ ମୁଁ ଏତେ ଟଙ୍କା ଦେଇକି ମୁଁ ଯଦି ପରିବା କିଣିବି ଆମ ମାର୍କେଟରେ କେତେ ଟଙ୍କା ବିକିବି ଆଉ ହାଟରେ ତ ବେଶି ରେଟ୍ ଦେଇକି ପରିବା ନେବେନି ନା ମୁଁ ଏତେ ଟଙ୍କା ଦେଇ ଯଦି ପରିବା ନେବି ମୁଁ ମାର୍କେଟେରେ କେତେ ଟଙ୍କା ବିକିବି ହଉ ମୁଁ ରଖୁଛି ଏବେ